ଆମର୍ ମୟୂରଭଞ୍ଜରେ ଗୋଟେ ପର୍ବ ସେଇଟା ହେଉଛି ମକର ପର୍ବରେ ବହୁତ୍ ବଢ଼ିଆ ମଜା ହୁଏ ଆଉ ସେ ପର୍ବଟା ଚାରିଆଡ଼େ ଲୋକ ବହୁତ ବଢ଼ିଆ ଭାବରେ ସେଟା ପାଳନ କରିଥାନ୍ତି ସେଟା ମକରରେ ଆମର ଫାର୍ଷ୍ଟ ତ ସେଇ ଆଗ ଦିନ ସେଟା ହେଉଛି ମଣ୍ଡା ପିଠା ହୁଏ ମଣ୍ଡାପିଠା କରିକି ସେଟା ପକେଇଥାଉ ଆଉ ସେକେଣ୍ଡ ଦିନ ମକର ହୁଏ ସେଟା ଆମେ ଅନ୍ଧାରୁ ଉଠିକି ସେଟା ପାଣିରେ ବୁଡ଼ି ମାରିକି ଆଉ ଆସିକି ନୂଆ ଡ୍ରେସ୍ ସମସ୍ତେ ନୂଆ ମାନେ ଲୁଗା ସମସ୍ତେ ପିନ୍ଧିକି ସେଦିନ ମାଂସ ପିଠା ଖାଇକି ବହୁତ ମଜା ନେଇଥାନ୍ତି ଆଉ ସେହି ପର୍ବରେ ମେଳା ଆମର ବହୁତ ବଡ଼ ମାନେ ଗୋଟେ ମେଳା ବସେ ସେ ମେଳାଟା ହେଉଛି' ସେ ଟୁସୁ ଆମର ମହାନ୍ତ ଇଏରେ ଗୋଟେ ଟୁସୁ ବୋଲି ଗୋଟେ ଇଏ ଅଛି ସେଇଟାକୁ ନେଇକରି ଗୋଟେ ବହୁତ ବଡ଼ ମେଳା ହୁଏ ସେଇ ମେଳାରେ ହେଉଛି ବହୁତ ଲୋକ ଆସନ୍ତି ଆମେ ଯାଇ ଦେଖେ ମାଂସ ପିଠା ସବୁ କିଛି ଆମେ ଖାଇକି ସେଠି ଯାଏ ଆଉ ବହୁତ ମେଳା ବି ବସିଥାଏ ଆଉ ସେଇ ମେଳାରେ ସେ ଟୁସୁ ବିଷୟରେ ମୁଁ କିଛି କହୁଛି ସେ ଟୁସୁ କ'ଣ ପାଇଁ ଆମର ପାଳନ କରାଯାଇଥାଏ ନା ସିଏ ସେତେବେଳେ ସେ ବାହା ମାନେ ଜଣେ ହେବ କହୁଥିଲା ତ ସିଏ ହେଇପାରିଲାନି ତ ସେ ନଈରେ ଡିଆଁ ମାରି ଦେଇଥିଲେ ସେଇଟାକୁ ଆମେ ପାଳନ କରିକି ସେଇ ସ୍ମୃତି ଗୁଟେ ରଖ୍ବା କହି ଗୋଟେ ଆମେ ସେମିତି ଗୋଟେ କରାହେଇଛି ମକରରେ ସେ ଟୁସୁକୁ ବାହା କରିବା ପାଇଁ ଆମେ ପ୍ରସେସନ୍ ହେଇକରି ସମସ୍ତେ ଗାଁ ଲୋକ ସମସ୍ତେ ଯାଇଥାଉ ତା'ପରେ ସେ ଟୁସୁକୁ ବାହାଘର କରିଥାଉ ବାହାଘର ସରିଲା ପରେ ଆମେ ପୁଣି ଆସେ ସମସ୍ତେ ହେଇକରି ଗାଁ'ର ଯେତେ ଲୁକ ଥାଆନ୍ତି ସେମାନେ ସମସ୍ତେ ଆସି କରି ଆମେ ନାଚ କରିଥାଉ ଆଉ ସମସ୍ତେ ବହୁତ ମଜା ନେଇଥାଉ ଆଉ ସେଇ ଟୁସୁକୁ ତା ପରଦିନ ଆମେ କ'ଣ କରିଥାଉ ନା ପାଣି ପାଣିରେ ନେଇକରି ଭସେଇ ଦେଇଥାଉ ତା'ପରେ ପାଣିରେ ଭସେଇକରି ଆମର ଯେତେ ମେଳାରେ ନାଚ ହୁଏ ଗୀତ ହୁଏ କମ୍ପିଟିସନ୍ ଭଳିଆ ନାଚ ହୁଏ ତା'ପରେ ମେଲୋଡ଼ି ଫେଲୋଡ଼ି ବହୁତ ସାରା ଗାଁ'ରେ ସବୁ କରନ୍ତି ଆଉ ବହୁତ ଆମେ ମଜା ନେଇଥାଉ